ହଁ ଆମ ଅଞ୍ଚଳରେ ବେଶୀ ବଡ଼ ଡାକ୍ତରଖାନା ନାହିଁ ଛୋଟ ଡାକ୍ତରଖାନା ଅଛି ସେଥିରେ ସାତ ଆଠ ଜଣ ଡାକ୍ତର ଅଛନ୍ତି ଯେଉଁଥିରେ ଆମର କିଛି ଅସୁବିଧା ହେଲେ ଡାକ୍ତରଖାନା କଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ହେଇଥାଉଛି ଏବଂ ଏଠି ତାଲିମ ଦେବା ପାଇଁ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନ ଅଛି ଭଲ ତାଲିମ ଦେଉଛନ୍ତି ଯାହାକି ଆମ ଅଞ୍ଚଳରେ ମଧ୍ୟ କିଛିଟା ବିକାଶ ହେବା ପାଇଁ ଲାଗିଛି ଏବଂ ଏଠି ନର୍ସିଙ୍ଗ କରିବା ପାଇଁ ମଧ୍ୟ ନର୍ସିଙ୍ଗ ଅଛି କଲେଜ ଅଛି ସେଠି ଯାଇକି ଛାତ୍ରଛାତ୍ରୀ ମାନେ ତାଲିମ ନେଉଛନ୍ତି ଆମ ଅଞ୍ଚଳରେ ଏଭଳି ଡାକ୍ତରଖାନା ଥିଲେ ଆମେ ମଧ୍ୟ ସୁରକ୍ଷିତ ରହିଥାଉ କାହିଁକିନା କିଛିଟା ସ୍ୱାସ୍ଥ୍ୟ ଖରାପ ହେଲେ ଆମେ ପ୍ରଥମେ ଡାକ୍ତରଖାନାକୁ ଯାଇଥାଉ ଏବଂ ଏହି ଡାକ୍ତରଖାନା ହେବା ଦ୍ୱାରା ଆମେ ମଧ୍ୟ କିଛି ସୁରକ୍ଷିତ ସୁରକ୍ଷିତ ଭାବରେ ଅଛୁ ଯାହାକି ଆମ ପାଇଁ ବହୁତ ଭଲର କାର୍ଯ୍ୟଟା ହେଇଛି ଆମ ଅଞ୍ଚଳର ମଧ୍ୟ କିଛି ବିକାଶ ହେଇଛିି ଏବଂ ଲୋକମାନେ ମଧ୍ୟ କିଛି ଭଲ ଅନୁଭବ କରିପାରୁଛନ୍ତି